ଆଜିକାଲି ସରକାର ବିଭିନ୍ନ ଉପାୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଏବଂ ଆର୍ଥିକ ରୂପେ ସଶକ୍ତ କରିବାକୁ ଚାହୁଁଛନ୍ତି ସେଥିପାଇଁ ଏକ ବଡ଼ ମାଧ୍ୟମ ହେଉଛି ବ୍ୟାଙ୍କିଂ ଲୋକମାନେ ବ୍ୟାଙ୍କରେ ଖାତା ଖୋଲି ସେମାନେ ବି ତାଙ୍କର ଟଙ୍କାକୁ ସାାଇତି ରଖନ୍ତି ଏବଂ ସରକାର ମଧ୍ୟ ବିଭିନ୍ନ ସରକାରୀ ଯୋଜନାରେ ଆସୁଥିବା ଅର୍ଥକୁ ତାଙ୍କ ବ୍ୟାଙ୍କ ଖାତାରେ ଦେଇଥାନ୍ତି ଏହା ଏହା କରିବା ଦ୍ୱାରା ଲୋକମାନେ ସରକାରଙ୍କ ଠାରୁ ସିଧାସଳଖ ତାଙ୍କର ଆର୍ଥିକ ସାହାଯ୍ୟ ପାଇପାରନ୍ତି ଯେ ଏଥିରେ ଗୋଟଏ ଅସୁବିଧା ହେଉଛି ଯେ ଅଧିକାଂଶ ଯେଉଁମାନେ ବ୍ୟାଙ୍କରେ ଖାତା ଖୋଲିଛନ୍ତି ସେମାନେ ହେଉଛନ୍ତି ଗାଁ ଗହଳିର ଲୋକମାନେ ସେମାନେ ସେମାନେ ତାଙ୍କ ନିଜ ଭାଷାରେ ସେମାନେ ବ୍ୟାଙ୍କର ବିଭିନ୍ନ ପ୍ରକାର କଥାକୁ ବୁଝିପାରିନଥାନ୍ତି ସେଥିପାଇଁ ସେଥିପାଇଁ ସରକାର ବ୍ୟାଙ୍କକୁ ଯେଉଁ ଅଞ୍ଚଳ ସେଇ ଭାଷାରେ ଯଦି କରିପାରନ୍ତେ ଲୋକମାନେ ଉପକୃତ ହୋଇପାରନ୍ତି ସେମାନେ ଭଲ ଭାବରେ ମଧ୍ୟ ବୁଝି ଲେଖି ପଢ଼ିପାରନ୍ତି ଏହାଦ୍ୱାରା ବ୍ୟାଙ୍କିଙ୍ଗ ଆହୁରି ସୁବିଧା ହୋଇଯାନ୍ତା ଏହି କ୍ଷେତ୍ରକୁ ବ୍ୟାଙ୍କିଙ୍ଗ କତ୍ତୃପକ୍ଷ ଯଦି ଠିକ୍ ଭାବରେ ପରିଚାଳନା କରିବେ ତେବେ ଏହାଦ୍ୱାରା ବହୁତ ଲୋକ ଉପକୃତ ହୋଇପାରନ୍ତେ